ଧାନ୍ ବୁନ୍ଲା ବେଲେ ଆମେ ସାର୍ ଫାର୍ ଦେଇ କିନା ଧାନ୍ ବୁନି ଥିସୁ ତାର୍ ପରେ ଭି କିଡ଼ା ଲାଗ୍ସି ସେ କିଡ଼ାକେ ଦୂର କିଡ଼ାକେ ଦୂର କରିବାର କାଜି ଆମେ ହେନେ ଲିକ୍ୟୁଡ଼୍ ଦେସୁ ସେ କିଡ଼ା ତାର ପରେ ପଲେଇ ଯାଇସି ସେ ଧାନ୍ ନେ ଖୁବ୍ କିଡ଼ା ହେଇ ଲାଲ୍ ଲାଲ୍ ଲାଲ୍ କିଡ଼ାମାନେ କାହେ କିଡ଼ାମାନେ ହେସି ତାର୍ ପରେ ଆମର ତୁନ୍ ଶାଗ ମାନେ ବି କରିଥିଲେ ସେନେ କିଡ଼ା ମାନେ ବି ଲାଗିଥିସି ବାର୍ ମାନଙ୍କେ ବି ଆମେ ତୁନ୍ ଶାଗ୍ମାନେ କରିଥିଲେ ସେନେ ବହୁତ କିଡ଼ାମାନେ ଏଇଟା ଲାଗିଛି ସେଇଟା କେ ବି ଆମେ ଓଷଦ ପତର୍ ମାନେ ଛଟି କିନା ସେଟାକେ ଆମେ ସେ କିଡ଼ାକେ ଦୂର କରସୁଁ ଆରୁ ତାର୍ ପରେ ଫେର୍ ଯେନ୍ତା କେ ସେନ୍ତା ହେଇ ଯାଏସି କିଡ଼ା କିଡ଼ା ନାଇଁ ଗଲେ ଆମେ ଫିର୍ ଆର୍ ପାରି ସେ ହେନେ କି ଦୁକାନ୍ମାନଙ୍କୁ ଯାଇ କିନା ସେ ଉଷଦପତର୍ ମାନେ ବାରମ୍ବାର ଘିନି କିନା ଆନସୁଁ ଆର ତା'ପରେ କିଡ଼ାକେ ଇଟା ଦୂର୍ କୀଟନାଶକ ଦବା ଦିକର ଦୂର କରସୁଁ